ମତେ ଗଛ ଲଗେଇବାକୁ ବହୁତ ଭଲ ଲାଗେ ମୁଁ ଆମ ବାରିପଟେ ଗୋଟିଏ ବଗିଚା କରିଛି ସେଥିରେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇଛି ଆଉ ଅଳ୍ପ ଫଳ ଗଛ ମଧ୍ୟ ଲଗାଇଛି ମୁଁ ସେହିଗୁଡ଼ିକର ଯତ୍ନ ବହୁତ ଭଲ ଭାବରେ ନେଉଥାଏ ମୁଁ ମୋବାଇଲ୍ରୁ ଦେଖି ମଧ୍ୟ ସେମାନଙ୍କର ଯତ୍ନ ନିଏ କ'ଣ କ'ଣ ପକାଇଲେ ଗଛରେ ବହୁତ ଭଲ ଓ ବଡ଼ ଫୁଲ ହେବ ସେଇଗୁଡ଼ିକ ଦେଖି ଗଛରେ ମୁଁ ପକାଏ ସେହି ପ୍ରଦର୍ଶନୀରେ ମଧ୍ୟ ଗଛ ଓ ତା'ର କୌଶଳ ବିଷୟରେ ବହୁତ ଭଲ ଭାବରେ ବୁଝାଇଲେ ଏଥିରେ ଯୋଗ ଦେଇକି ମୋତେ ବହୁତ ଭଲ ମଧ୍ୟ ଓ ଖୁସି ମଧ୍ୟ ଲାଗିଲା ମୋତେ ବହୁତ ଭଲ ଲାଗେ ବଗିଚାରେ ଫୁଲ ଓ ଫଳ ଗଛର ଯତ୍ନ ନେବାକୁ ବଗିଚାକୁ ଗଲେ ମୋତେ ବହୁତ ଆନନ୍ଦ ଲାଗେ ମୋ ପରିବାରର ସମସ୍ତେ ମଧ୍ୟ ମୋତେ ବଗିଚା କାମରେ ସାହାଯ୍ୟ କରନ୍ତି ରକ୍ଷଣାବେକ୍ଷଣ ସମୟରେ ବଗିଚାରେ ଅନେକ ପୋକ ଲାଗି ଗଛ କାଟିଦିଅନ୍ତି ମୁଁ ୟୁଟ୍ୟୁବ୍ରୁ ଦେଖି ତା'ର ଉପଚାର କରୁଛି